ଆମେ ଯଦି ବର୍ଷା ମାସରେ ବର୍ଷା ଋତୁରେ ଯଦି ଆମେ ମାଟି କୁଡ଼ି କରି ସେନୁ ଜଗାବା ତ ସେଇ ଜାଗାରେ ସେମି ଜଗଉଁ ମାଖନ ଜଗଉଁ ଲାଉ ଜଗଉଁ ଯାହା କିଛି ଜଗଉଁ ସେତ୍କି ବେଲେ ଆମକୁ କୌଣସି ପ୍ରକାର କୀଟନାଶକ ତାମାନେ ଦେବାର୍କୁ ନାଇଁ ପଡ଼େ ଆଉ ସେମି ଜଗାଲେ ମାଖନ ଜଗାଲେ ଲାଉ ଜଗାଲେ ଇ ଥିରେ ଔଷଧ ସାର ବି ନାଇ ଲାଗେ ଏଟା ବିନା ଔଷଧରେ ଇ ଫସଲ ଟା ହେସି ଆଉ ଏଥିର କୌଣସି ପ୍ରକାର ସାର ଅଂଶ ନାଇଁ ରହେ ଆଉ ବର୍ଷା ମାସେ ଆମେ ଯଦି ସାଗ୍ ବିଲ୍ ବୁନ୍ବା ବୋଲେ ବି କିଛି ତା ମାନେ ସେନୁ ସାର୍ ଔଷଧ ନାଇଁ ଲାଗେ ଲାଗି ପାଣି ବର୍ଷୁଥିସି ଆଉ ସେ ବର୍ଷାରେ ଭଲ୍ କରି ଚାଷ ହେସି ଆମେ ଯଦି ବାଇଗନ୍ ଗଛ୍ ଟମାଟୋର ଗଛ୍ ବୋଲେ ବର୍ଷା ମାସେ ଟିକେ ଜଲ୍ଦି କଅଁଲି ଆସେ ଆଉ ବର୍ଷା ଋତୁରେ ହେଟା ଠିକ୍ ହେସି ଆଉ ଯଦି ମୁଁ ମୁନ୍ଗା ବିଲ୍ ଜଗାମାଁ ବେଲେ ମୁନ୍ଗା ବିଲଟା ବୋଲେ ବିନା ସାର ରେ ହେସି ମୁନଗା ଟା ଯେନ୍ତା କି ସାର ଔଷଧ କିଛି ନାଇଁ ଲାଗେ ସେ ଜାଗା ନ କୌଣସି ପ୍ରକାର କୀଟନାଶକ ନାଇଁ ଲାଗେ ସେଇଟା ମାଟି କୁଢ଼ି କରି ଜଗାଇ ଦେଲେ ଆଉ ଯଦି ମାଟି କୁଢ଼ି କରି ଆମେ ସେନୁ ଶାଗ୍ ବିଲ ବୁଣି ଦେଲେ ଭଲ କରି ହେସି